ହୁଁ ହଁ ହ୍ୟାଲୋ କେମିତି କ'ଣ ଅଛନ୍ତି ନାଁ ମୁଁ କେବେ ବଲାଙ୍ଗିର ଯାଇନି

ଆମର ବି ଏଇଠି ଚାଉଳ ବରା ମିଳୁଛି ଯେ ଏ ମାନେ ଚାଉଳ ବରା ବି ଖାଇଛୁ ତା ସଙ୍ଗରେ ବି ସେ ଚଟଣୀ ଫଟଣି କ'ଣ ସେ ନଡ଼ିଆ ଫଡ଼ିଆର ଚଟଣୀ ନାଁ କ'ଣ ତେନ୍ତୁଳି ପାଣି ଏମିତି ସବୁ ଦିଅନ୍ତି ଯେ ଭଲ ଲାଗେ

ହଁ ମ ସେ ତେନ୍ତୁଳି ପାଣିରେ କ'ଣ କରିକି ଦେଉଛନ୍ତି ଗୋଟେ ହଁ ଗଲା ବର୍ଷ ତ ଏ ପୁଅ ବୋହୂ ଯାଇଥିଲେ ହରିଶଙ୍କର ବୁଲିବାକୁ ଯାଇଥିଲେ ସିଏ ବି ସେଇଠୁ କ'ଣ ସେ ଚାଉଳ ବରା ଖଟା ପାଣି କ'ଣ ସବୁ ଚଟଣୀ ଫଟଣୀ କଥା ଏମିତି ସବୁ କହୁଥିଲେ କହିଲେ ହଁ ସେଇଠି ଭଲ ଭଲ ଏ ମି ଆଉ ଘର କଥା କ'ଣ ସବୁ ଆଚ୍ଛା କେବେ ଯାଇଥିଲ କିଏ କିଏ ଯାଇଥିଲ ଆଚ୍ଛା ହଉ ଦେଖିବା କେବେ ଯଦି ଯାଉଛନ୍ତି ପ୍ଲାନ୍ କରୁଛନ୍ତି ତାହେଲେ ଏକାଥରେ ହରିଶଙ୍କର ଫରିଶଙ୍କର ବୁଲିବା ପାଇଁ ପ୍ଲାନ୍ କରନ୍ତେ ଏକାଥରେ ମିଶିକି ବି ଆପଣଙ୍କ ଫ୍ୟାମିଲି୍ ସହିତ ଆମ ଫ୍ୟାମିଲି୍ ବି ପଳାଇଯିବା ଆଉ

ହଉ ଓକେ ଓକେ